ମୁଁ ଯେଉଁ ହେଡ଼ଫୋନ ଆଣି ବ୍ୟବହାର କରୁଥିଲି ସେଇଟା ଅଳ୍ପଦିନ ବ୍ୟବହାର କଲା ପରେ ଖରାପ ଅବସ୍ଥାକୁ ଆସିଯାଇଛି ଯେମିତିକି ଆମର ସେଥିରେ ଶୁଣିବା ପାଇଁ ଭଲ ଲାଗୁନି ଗୋଟିଏ ପଟେ ଶୁଣିଲେ ଆଉ ଗୋଟିଏ ପଟେ ଶୁଣିନି ଶୁଣାଯାଉନି ଏବଂ ଚାର୍ଜ ମଧ୍ୟ ସେଇଟା ଭଲ ରଖୁନାହିଁ ପ୍ରଥମେ ପ୍ରଥମେ ବ୍ୟବହାର କଲାବେଳେ ଭଲ ଚାର୍ଜ ରଖୁଥିଲା ଦିନେ ଦୁଇଦିନ ପର୍ଯ୍ୟନ୍ତ ଚାର୍ଜ ରଖୁଥିଲା କିନ୍ତୁ ବର୍ତ୍ତମାନ ଘଣ୍ଟାଏ ଦୁଇ ଘଣ୍ଟା ଚାର୍ଜ ରଖିବା ପରେ ଏଇଟାକୁ ପୁନର୍ବାର ଚାର୍ଜ କରିବା ପାଇଁ ପଡ଼ୁଛି ଏବଂ ସେଇଟା ଯେଉଁ ତାର ଯେଉଁ ରବର ରହୁଛି କାନରେ ସେଥିରେ ଖସିଯାଉଛି ଏବଂ ଶବ୍ଦ ଭଲ ଆସୁନି ଯାହାଫଳରେ ବିଭିନ୍ନ ପ୍ରକାର ଅସୁବିଧା ହେଉଛି